ଗ୍ରାମୀଣ ଯୁବକମାନେ କୃଷିକୁ ଏକ ବୃତ୍ତି ଜୀବନଶୈଳୀ ଭାବରେ ସେମାନେ ସେହି ଆଖିରେ ସେମାନେ ଦେଖନ୍ତି କାରଣ ଗ୍ରାମରେ ଥିବା ସମସ୍ତେ ତ ଆଉ ପାଠଶାଠ ପଢ଼ିନାହାନ୍ତି ସେମାନେ ସମସ୍ତେ ତ ଚାକିରି ବାକିରି କରିନାହାନ୍ତି ସେମାନଙ୍କୁ ଚାଷ କରି ଏକା ଖାଇବାକୁ କରନ୍ତି ତେଣୁ ସେମାନେ ଚାଷକୁ ଏକ ସମ୍ମାନ ଦୃଷ୍ଟିରେ ଦେଖନ୍ତି ଯାହାକି ଯାହା କରିକି ସେମାନେ ଟଙ୍କା ରୋଜଗାର କରିପାରିବେ ଚାଷୀମାନେ ଏହିପରି ଭାବରେ ଚଳନ୍ତି ଗ୍ରାମରେ ଯୁବକମାନେ ପ୍ରାୟତଃ ସମସ୍ତେ ସବୁ ଘରେ ଯୁବକମାନେ ପ୍ରାୟ ସେମାନେ ଚାଷବାସ କରିକି ପରିବାର ଚଳାନ୍ତି ସେମାନେ ନିଜର ନିଜର କୃଷିକୁ ଏବଂ ଜୀବନଶୈଳୀ ଭାବରେ ସେମାନେ କୃଷିକୁ ନିଜ ଭଲ ଦୃଷ୍ଟିରେ ସେମାନେ ଦେଖନ୍ତି ଏହିପରି ଭାବରେ ସେମାନେ ନୂତନ କୌଶଳୀ ଦିଅନ୍ତି ନୂଆ ନୂଆ ପନିପରିବା ସବୁ ଫଳାନ୍ତି ସେମାନେ ଜମିରେ ବେଶି ସାର ପକାନ୍ତି ନାହିଁ ଯାହା ପାଇଁ ଏଇଟା ଏହିସବୁ ପ୍ରକାର ଖାଦ୍ୟ ଖାଇଲେ ମଧ୍ୟ ଆମମାନଙ୍କୁ କିଛି ପ୍ରକାରର ରୋଗ ହେବନି ଏହି ପ୍ରକାରର ଖାଦ୍ୟ ବଜାରରେ ମଧ୍ୟ ଭଲ ଦରରେ ବିକ୍ରି ହେଉଛି ତେଣୁ ଗ୍ରାମରେ ଯୁବକମାନେ ମଧ୍ୟ କୃଷିକୁ ଭଲ ଭାବରେ କରୁଛନ୍ତି